ଏକ ଦଶ ଶହ ହଜାର ଏକ ଦଶ ଶହ ହଜାର ଅୟୁତ ଲକ୍ଷ ଦଶରୁ ଦଶଲକ୍ଷ ମଧ୍ୟରେ ପାଞ୍ଚଟି ସଂଖ୍ୟା କୋଡ଼ିଏ ପଚାଶ ଲକ୍ଷେ ପାଞ୍ଚ ଲକ୍ଷ ପଞ୍ଚାବନ ଶହେ ଏକ ପାଞ୍ଚଶହ ଦଶ ହଜାର କୋଡ଼ିଏ